ମୁଁ ରୋଷେଇ ରୋଷେଇ ଗ୍ୟାଜେଟ୍ କିମ୍ବା ଉପକରଣ ଅଛି ଯାହାକୁ ମୁଁ ମୁଁ ରୋଷେଇ କଲାବେଳେ ବହୁତ ଜରୁରୀ ବୋଲି ଭାବିଥାଏ ଆଉ ଯାହାବି ତୁମେ ରୋଷେଇ କର ରୋଷେଇ କରିବାରେ ବହୁତ ଜରୁରୀ ଥାଏ ଭଲ ପାଇବା ଯଦି ରୋଷେଇ କରିଛ ମନ ଦେଇକି ଆଉ ଖାଇବାରେ ଭଲ ପାଇବା ମିଶାଇଛନ୍ତି ତା'ହେଲେ ଖାଦ୍ୟର ସ୍ୱାଦ ଆପେ ଆପେ ବଢ଼ିଯାଏ